ଆମ ଅଞ୍ଚଳର ମାଲକାନଗିରି ଜିଲ୍ଲାର ପାଖରେ ଗୋଟେ ପଟରୁ ନଦୀ ଅଛି ସେଇ ନଦୀରେ ଦୁଇଟି ନଦୀ ମିଶିତ ହେଇଚି ଗୋଟେ ହେଲା ସାବରୀ ନଦୀ ଆଉ ଗୋଟେ ପଟେରୁ ନଦୀ ଦୁଇ ଦୁଇ ନଦୀର ମିଲନରେ ବହୁତ ସୁନ୍ଦର ଗୋଟେ ପ୍ରକୃତି ସୃଷ୍ଟି ହେଇଛି ଯୋଉଟାକି ଦେଖିବାକୁ ବହୁତ ଭଲ ଦେଖାଯାଏ ସେଇଠି ବହୁତ ଲୋକ ବୁଲିବା ପାଇଁ ମଧ୍ୟ ଯାଆନ୍ତି ବହୁତ ସୁନ୍ଦର ନଦୀଟିଏ ସେଇ ନଦୀର ମେନ୍ ଯେଉଁ ଡ଼୍ୟାମ୍ ଅଛି ସେଇ ଡ଼୍ୟାମ୍ ହେଉଛି ଛତିଗୁଡ଼ା ଡ଼୍ୟାମ୍ ସେଇ ଛତିଗୁଡ଼ା ଡ଼୍ୟାମ୍ ତଲ ସାଇଡ଼୍ରେେ ବହୁତ ଆଦିବାସୀ ଲୋକମାନେ ସେଇଠି ଚାଷବାସ କରିକି ନିଜର ଜୀବନଯାପନ କରୁଛନ୍ତି ସେଇ ଛତିଗୁଡ଼ା ଡ଼୍ୟାମ୍ର ପାଣି ଦେଇକି ସେମାନେ ନିଜର ଚାଷ କରିକି ପେଟ ପୋଷୁଚନ୍ତି ତ ସେଇ ଡ଼୍ୟାମ୍ ପାଇଁ ବହୁତ ଲୋକର ପରିବାର ଚାଲୁଛି